ଓଡ଼ିଆ ଓଡ଼ିଆ ହେଉଛି ଏକ ଏମିତି ଉନ୍ନତ ଭାଷା ଯାହାକୁ ସାରା ଓଡ଼ିଶାର ଲୋକମାନେ ବ୍ୟବହାର କରିଥାନ୍ତି ଓଡ଼ିଶାର ସମସ୍ତ ଲୋକ ଜନ୍ମ ହେଲା ପରେ ଯେଉଁ ପ୍ରଥମେ କଥା କହିବା ଶିଖିଥାନ୍ତି ସେମାନେ ଓଡ଼ିଆ ଭାଷାରେ କଥା କହିବା ଶିଖିଥାନ୍ତି ତାଙ୍କ ପରିବାର ଲୋକ ଏବଂ ସାହି ପଡ଼ିଶାରେ ସମସ୍ତେ ଓଡ଼ିଆ ଭାଷାରେ କଥା ହେଉଥିବାର ଶୁଣି ଗୋଟେ ପିଲା ଓଡ଼ିଆ କହିବା ଆରମ୍ଭ କରେ ଏବଂ ଆସ୍ତେ ଆସ୍ତେ ସେ ଯେତେବେଳେ ବଡ଼ ହେବାକୁ ଲାଗେ ଓଡ଼ିଆ ଭାଷା ଅଧିକ ଭଲ ଭାବରେ କହିବା ଶିଖେ ଏବଂ କହି ଜାଣିଲେ ସେ ଆପେ ଆପେ ଲେଖିବା ମଧ୍ୟ ଶିଖିଯାଏ ଓଡ଼ିଆ ଭାଷା ଶିଖିବା ବହୁ ସହଜ ଅଟେ କାରଣ ନିଜ ମାତୃଭାଷା ଶିଖିବାରେ କଷ୍ଟକର ହୋଇନଥାଏ କିନ୍ତୁ ଅନ୍ୟ କେହି ଯଦି ଆମ ଓଡ଼ିଆ ଭାଷାକୁ ଶିଖିବାକୁ ଚାହିଁବ ତାହେଲେ ତାକୁ ହୁଏତ କଷ୍ଟ ସାାଧ୍ୟ ହୋଇଥାଇପାରେ ଆମ ଓଡ଼ିଆ ଭାଷା ଏମିତି ଏକ ଭାଷା ଯାହାରକି ଅନେକ ଉପଭାଷା ମଧ୍ୟ ରହିଛି ଆମ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ କିନ୍ତୁ ଓଡ଼ିଶାରେ ଯେଉଁ ରାଜ୍ୟଗୁଡ଼ିକ ସବୁ ରହିଛି ସେଠାକାରେ ଓଡ଼ିଆ ଭାଷାର ଉପଭାଷାଗୁଡ଼ିକୁ ବ୍ୟବହାର କରାଯାଏ ଯେମିତିକି ଆମର ସମ୍ବଲପୁର ଅଞ୍ଚଳରେ ସମ୍ବଲପୁରୀ ଭାଷାକୁ ବ୍ୟବହାର କରାଯାଏ ଏବଂ କେତେକ ଆଦିବାସୀ ଅଞ୍ଚଳରେ ଭାଷା ବ୍ୟବହାର କରାଯାଏ ସାନ୍ତାଳ ଭାଷା ବ୍ୟବହାର କରାଯାଏ ଭାଷା ବ୍ୟବହାର କରାଯାଏ ଏମିତି ବିଭିନ୍ନ ଆଞ୍ଚଳିକ ଭାଷାମାନ ରହିଛି ଯେଉଁଟାକି ଆମ ଓଡ଼ିଶାର ଅଞ୍ଚଳବାସୀ ବ୍ୟବହାର କରିଥାନ୍ତି କେବଳ ସେତିକି ନୁହେଁ ଓଡ଼ିଆ ଭାଷା ହେଉଛିି ଏକ ଉନ୍ନତ ଭାଷା ସେଥିପାଇଁ ଆମ ଓଡ଼ିଆ ଆମ ଓଡ଼ିଶାବାସୀ ଯେଉଁ ପୁସ୍ତକ ସବୁ ପଢ଼ନ୍ତି ଯେଉଁ ପୁସ୍ତକ ସବୁ ଶିକ୍ଷା ଶିକ୍ଷା ଲାଭ କରିନ୍ତି ସେହି ପୁସ୍ତକଗୁଡ଼ିକ ଓଡ଼ିଆ ଭାଷାରେ ଲିପିବଦ୍ଧ ହୋଇଛି ଆମ ଓଡ଼ିଶାରେ ଇତିହାସ ଭୂଗୋଳ ସାହିତ୍ୟ ସମସ୍ତ ବିଷୟ ଓଡ଼ିଆ ଭାଷାରେ ପଢ଼ାଯାଇଥାଏ ଏବଂ ଓଡ଼ିଆ ଭାଷାରେ ବହି ମଧ୍ୟ ଆସିଥାଏ ଏହା ସହିତ ଆମର କେତେକ ସରକାରୀ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷାରେ ଲେଖା ହୋଇଥିବା କାଗଜପତ୍ରକୁ ବ୍ୟବହାର କରାଯାଏ ବିଭିନ୍ନ ଫର୍ମ ଆଜିକାଲି ସବୁ ଓଡ଼ିଆରେ ଆସୁଛି